ଲୋକମାନଙ୍କ ବହୁତ ଲୋକମାନେ ବହୁତ ଜାଗାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ସେମାନଙ୍କ ପାଖରେ ଠିକ ଚିକିତ୍ସାର ଯେଉଁ ଚିକିତ୍ସକ ହେଇପାରିଥିଲେ ଲୋକମାନେ ଠିକ ସମୟରେ ଠିକ ଜାଗାରେ ପହଞ୍ଚି ପାରିଥାନ୍ତେ ଏବଂ ଠିକ ଟାଇମରେ ଚିକିତ୍ସା ହୋଇ ଭଲ ଜୀବନ ଗୋଟେ ବଞ୍ଚିପାରିଥାନ୍ତେ କିନ୍ତୁ ଏହା ଆମ ସମାଜରେ ହେଇ ପାରୁନେଇ ବହୁତ ଜାଗାରେ ବହୁତ ଡାକ୍ତରଖାନା ଗୁଡ଼ିକରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ ତେଣୁ ସରକାରଙ୍କୁ ଏତିକି ଅନୁରୋଧ ଯେ ଆପଣ ଯଦି ଗଭର୍ଣ୍ଣମେଣ୍ଟ ମେଡ଼ିକାଲମାନଙ୍କରେ ଠିକ ସୁବିଧା ସୁଯୋଗ ଦେଇପାରିଲେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଇପାରିବେ ନାହିଁ ତେଣୁ ଆପଣଙ୍କ ପାଖରେ ଏତିକି ଅନୁରୋଧ ଯେ ଆପଣ ସରକାରୀ ଡାକ୍ତରଖାନାମାନଙ୍କ ମଧ୍ୟରେ ବି ଏପରି ଜିନିଷଗୁଡ଼ିକ ଯୋଗାଇ ଦିଅନ୍ତୁ ଯେପରି ଲୋକମାନେ ଠିକ ସମୟରେ ଯୋଗେଇ ପାରିବେ କି ଏଠାରେ ବି ସେମାନେ ଠିକ ହେଇପାରିବେ